ହଁ ଆମ ପରିବାରରେ ପ୍ରତ୍ଯେକ ଲୋକ ଆମ ବଗିଚାର ଯତ୍ନ ନିଅନ୍ତି ଆଉ ମୋ ମାମୁଁ ସକାଳୁ ଉଠି ଆ ସକାଳୁ ଉଠି ବାଗିଚାରୁ ଗଛ ସବୁ ଘାସ ଉପାଡ଼ି ଦିଅନ୍ତି ଆଉ ପାଣି ବି ଦିଅନ୍ତି ସକାଳେ ନହେଲେ ଚାରିଟା ବେଳେ ବି ଦିଅନ୍ତି ଆଉ ସେ ବିଭିନ୍ନ ପ୍ରକାର ଗଛ ଆଣିକି ବଗିଚାରେ ଲଗାନ୍ତି ତାଙ୍କୁ ଭଲ ଲାଗେ ଗଛ ଲଗାଇବାକୁ ବିଭିନ୍ନ ଫସଲ ବି ସେ କରନ୍ତି ଆଉ ମୋତେ ବି ଭଲ ଲାଗେ ସେ ବିଭିନ୍ନ ପ୍ରକାର ଫୁଲ ଆଉ ଡାଲିଆ ଯେମିତି ଡାଲିଆ ଜିନିଆ ଏଇ ସବୁ ବିଭିନ୍ନ ପ୍ରକାର ଫୁଲ ଆଉ ଯେମିତି ଲଗାଇଲେ ସବୁ ସୁନ୍ଦର ଲାଗେ ଆଉ ମୋ ବଗିଚାଟି ବହୁତ ସୁନ୍ଦର ବି ଦେଖାଯାଏ ଆଉ ବିଭିନ୍ନ ପ୍ରକାରର ଫୁଲ ବି ଫୁଟି ଥାଏ ସେଠି ସବୁ ସମସ୍ତେ ଆସିକି ସେଠି ଫଟୋ ଫଟ ଉଠାନ୍ତି ଭଲ ଲାଗେ ସେଠି